ମୋ ଜୀବନରେ ଏମିତି ଗୋଟିଏ କାହାଣୀ ଘଟିଯାଇଛି ଯାହାକୁ କହିବା ମୋ ପକ୍ଷେ ସମ୍ଭବ ନୁହେଁ ତଥାପି ବି ମୁଁ କହୁଛି ତ ମୋର ଗୋଟିଏ ସାଙ୍ଗ ସହିତ ମୋର ଶତ୍ରୁତା ଥିଲା ଆଉ ଏଭଳି ଶତ୍ରୁତା ଥିଲା ଯେ ମୁଁ ଭାବିଥିଲି କି ମୋ ଜୀବନ ସାରିବା ପର୍ଯ୍ୟନ୍ତ ତା'ସହିତ ଜମା ଦେଖାହେବିନି କି କଥା ହେବିନି କିନ୍ତୁ ଗୋଟିଏ ପରିସ୍ଥିତି ଆସିଲା ସେ ନର୍ସ ଅଛି ଛଅ ନମ୍ବର ହସ୍ପିଟାଲରେ ତ ମୁଁ ଜାଣିନଥିଲି ବି ମୋ ଜେଜେବାପାଙ୍କର ଯେତେବେଳେ ଦେହ ଖରାପ ଥିଲା ମୁଁ ହଠାତ୍ ନେଇକରି ତାଙ୍କୁ ପହଞ୍ଚିଲି କ'ଣ କରିବି ମୁଁ ଜାଣିନଥିଲି ଚିକିତ୍ସାଳୟରେ କାହାସହ ଦେଖା ହେବି କେମିତି ଚିକିତ୍ସା କରାହେବ କେମିତି ତାଙ୍କର ସୁବିଧା ସୁଯୋଗ ତାଙ୍କୁ ମିଳିବ ମୁଁ କିଛି ଜାଣିନଥିଲି କିନ୍ତୁ ହଠାତ୍ କରି ମୋର ସେ ସାଙ୍ଗ ସହିତ ମୋର ସାଙ୍ଗ କଥା ମନେ ପଡ଼ିଗଲା ବାଧ୍ୟ ହୋଇକିରି ଇଚ୍ଛା ନଥିଲେ ବି ତା'ସହିତ ମୁଁ ଦେଖା ହେଲି ଆଉ ତା' ସାଥିରେ ପୁଣି କଥାବାର୍ତ୍ତା ମୋ ତରଫରୁ ତାକୁ କଲି ଯେମିତିକି ମୁଁ ତାକୁ ଅନୁରୋଧ କଲା ଭଳିଆ ଆଉ କରିକି ମୋ ଜେଜେଙ୍କର ଚିକିତ୍ସା କରେଇଲି ଆଉ ବହୁତ ଭଲ ଭାବରେ ବି ଚିକିତ୍ସା କରେଇକି ତାଙ୍କୁ ଘରକୁ ଫେରେଇ ଆଣିଲି ଏଇଟା ହେଉଛି ମୋର ଗୋଟିଏ ମୋ ସାଙ୍ଗ ସହିତ ମୋର ସମାଧାନ କରିବାର ଗୋଟିଏ ଉପାୟ ଥିଲା